ହ୍ୟାଲୋ ହଁ ଆପଣ ଏଇଟା ବିରିୟାନୀ ସେଣ୍ଟରଟା ଅଛି ଆପଣ ସେଇଠି କେତେ କେତେ କ୍ଵାଣ୍ଟିଟିର ଏଇଟା ବିରିୟାନୀ ରଖୁଛ ଆଚ୍ଛା ଆଚ୍ଛା ଏଇ ରୋଷେୟା ରୋଷେୟା ଏଠି କେତେ ଜଣ ଦରକାର ପଡ଼ୁଛି କେତେ ଜଣ ଦରକାର ରୋଷେୟା କେତେ ଜଣ ଅଛନ୍ତି କ'ଣ କ'ଣ କରୁଛନ୍ତି କେମିତି କରୁଛନ୍ତି

କି କି ପ୍ରକାରେ କି କି ପ୍ରକାରେ ବିରିୟାନୀ ହୋଇଛି ଚିକେନ୍ ମଟନ୍ ଅଣ୍ଡା

ଆଚ୍ଛା ଆଚ୍ଛା ଅନ୍ୟ ଆପଣଙ୍କର ତ ବହୁତ ବଢ଼ିଆ ନାଁ ଅଛି ତା'ହେଲେ କେମିତି ଅନ୍ୟ ମାନଙ୍କ ଅପେକ୍ଷା ଆପଣଙ୍କର ତ ଭଲ ଅଛି

ପରିଷ୍କାର ପରିଚ୍ଛନ୍ନତା ରଖୁଛନ୍ତି ପରିଷ୍କାର ପରିଚ୍ଛନ୍ନତା ରଖୁଛନ୍ତି କି

ସେ ଅଳିଆ ଆବର୍ଜନାଟା କେଉଁଠି କେଉଁଠି ଫୋପାଡ଼ୁଛନ୍ତି ଆଚ୍ଛା ଆଚ୍ଛା କାହା ମାଧ୍ୟମରେ କେଉଁ ଗାଈ ଏଇଟା ଅଣ୍ଡା ହେଲା ମାଛ ଅଣ୍ଡା ହେଲା ଚିକେନ୍ ହେଲା

ଆଚ୍ଛା ଆଉ ମଟନ୍ ମଟନ୍

ଠିକ୍ ଭାବରେ ପାରିଶ୍ରମିକ ମିଳୁଛି ଦିନକୁ କେତେ ଟଙ୍କା ହଉଛି ଏଇଟା ତା ଖୋଲିବା ସମୟ କେତେରୁ କେତେ କେତେ ମିନିମମ୍ ମାକ୍ସିମମ୍ କେତେ ଟଙ୍କାରୁ କେତେ ଟଙ୍କା ହେଇପାରୁଛି ମିନିମମ୍ ଦିନକୁ କେତେ ଟଙ୍କାରୁ କେତେ ଟଙ୍କା ହେଇପାରୁଛି ସେଇଥିରେ ଗୁଜୁରାଣ ମେଣ୍ଟୁଛି ଗୁଜୁରାଣ ମେଣ୍ଟୁଛି କି ଠିକ୍ ଅଛି ଠିକ୍ ଅଛି ରଖୁଛି